ଆମ ରାଜ୍ୟର ଓଡ଼ିଆ ଭାଷା ହେଉଛି ଓଡ଼ିଆ ଭାଷା ହେଉଛି ଏ ଭାଷାରେ ଓଡ଼ିଆ କହିବାକୁ ସୁଯୋଗ ପାଇ ଥାଉଁ କି ଆମ ରାଜ୍ୟରେ ଅନ୍ୟାନ୍ୟ ଭାଷା ଅଛି କୁଶ୍ଲୀ ଭାଷା ଅଛି ଆଉ ଓଡ଼ିଆ ଭାଷା ଚାଲିଥାଏ ବହି ଭାଷା ପୌରାଣିକ କଥା ସେତ ଓଡ଼ିଆରେ ଗୀତା ଅଳଙ୍କାର ଛନ୍ଦ ଇତ୍ୟାଦି ରହିଥାଏ ଯେ ଓଡ଼ିଆ ନୃତ୍ୟ ଯେନ୍ତା ଓଡ଼ିଶୀ ନୃତ୍ୟ ଯେନ୍ଟା ହଉଛି ଆମ ଶଙ୍ଖ ମୋରି ପିନ୍ଧି ନୃତ୍ୟ କରିଥାନ୍ତି ସେଥିରେ ଢଙ୍ଗ ରଙ୍ଗ ଭଙ୍ଗୀ ସବୁ ଅଲଗା ଗୀତା ଗୀତାଟା ହଉଛି ବୈଜ ବଷ୍ଠୀ ବ୍ୟକ୍ତିମାନେ ଗୀତା ଭାଗବତ ଆଲୋଚନା କରିଥାନ୍ତି ଏ ଗାଁ ଗାଁ ମୁଣ୍ଡେ ଗୀତା ପାଠ କରାଯାଇଥାଏ ଆଉ ପାଲା ପାଲାଟା ହଉଛି ଅନ୍ୟାନ୍ୟ ଗାଁର ଲୋକମାନେ ମିଶି ଏକାଠି ହୋଇ ପାଲା ଗଠନ କରିଥାନ୍ତି ପାଲା ନତ୍ୟରେ ଶ୍ରୀକୃଷ୍ଣଙ୍କର ଚରିତ ବିଷୟରେ ଆଲୋଚନା କରାଯାଇଥାଏ ପାଲା ଦେଖିବା ପାଇଁ ଆଗ କାଲର ଲୋକମାନେ ବହୁତ ଇଚ୍ଛା କରିଥାନ୍ତି ଆଉ ଯାତ୍ରା ଯାତ୍ରାଟା ହଉଛି ଆମ ପରମ୍ପରାରେ ଙ୍ଗା ପ୍ରଥମ ଚାଲିଚ ଯାତ୍ରାଟା ଯା ହଉଛି ରଥଯାତ୍ରା ଦୋଳଯାତ୍ରା ଶୀତଳଷଷ୍ଠୀ ଏପରି ଯାତ୍ରା ବାର ମାସରେ ତେ ବାର ମାସରେ ତେରୋଟି ପର୍ବରେ ତେରୋଟି ଯାତ୍ରା ଆରମ୍ଭ ହୋଇ ଚାଲିଛେ ଯାତ୍ରାଟା ହଉଛି ସବୁଠାରୁ ପ୍ରସିଦ୍ଧ ଯାତ୍ରା ହଉଛି ଶ୍ରୀ ଜଗନ୍ନାଥ ପୁରୀରେ ହୋଇଥାଏ ରଥଯାତ୍ରା ରଥଯାତ୍ରାରେ କାଳିଆ ସୁଭଦ୍ରା ବଳଭଦ୍ର ତିନି ଠାକୁରଙ୍କୁ ପୂଜା କରାଯାଏ ସମ୍ବଲପୁରୀ ନୃତ୍ୟ ସମ୍ବଲପୁରୀ ନୃତ୍ୟରେ କୌଶୌ କୌଶଲୀ ଭାଷାାରେ ନୃତ୍ୟ କରାଯାଇଥାଏ ସମ୍ବଲପୁରୀରେ ସମ୍ବଲପୁରୀ ଶାଢ଼ୀ ଯେନ୍ଠା ଶଢ଼ ଧଡ଼ି ସପ୍ଟା ପିନ୍ଧି ଶାଢ଼ୀ ଝିଅକୁ ନୃତ୍ୟ କରିଥାନ୍ତି